ଆମ ଅଞ୍ଚଲ୍ ରେ ଯେନ୍ତା ଅଛେ ଚାର୍ଟା ଆମର୍ କ୍ଲବ୍ ଘର୍ ଅଛେ ଚାର୍ଟା କ୍ଲବ୍ ଘର୍ ରେ ଆମେ କ୍ୟାରେମ୍ ବି ମ୍ୟାଚ୍ ହେସି ଆଉ ଯେନ୍ତା ଆମର୍ ଫିଲ୍ଡ଼ ରେ ହେସି ଫୁଟବଲ୍ ହେସି କ୍ରିକେଟ୍ ହେସି ଭଲିବଲ୍ ହେସି ଆଉ ବେଡ଼୍ମିନ୍ଟନ୍ ବି ହେସି ତ ମ୍ୟାଚ୍ ର କା'ଣା ହେସି କାନ ଯେନ୍ତା ହେଲା ବହୁତ୍ ବହୁତ୍ ଦୂର୍ ର ଲୋକ୍କେ ବି ଡ଼ାକି ଦେସୁ ଯେନ୍ତା ଆମର୍ କ୍ରିକେଟ୍ ଟୂର୍ଣ୍ଣାମେଣ୍ଟ୍ ଥିଲା ଆର୍ ଆସିକିନା ସେ ଲୋକ୍ ବହୁତ୍ ବଢିଆ ବି ଖେଲସନ୍ ଆଉ ଯେନ୍ତା ଆମେ ଫାଇନାଲ୍ ରଖିଥିସୁ ଦଶ୍ ହଜାର୍ ଆଉ ଯେନ୍ତା ଫାଇନାଲ୍ ଯେନ୍ ହାରିଥିସୁ ସେ ଲୋକ୍ କେ ଆମେ ଦେସୁ ଚାର୍ ହଜାର୍ ଖଣ୍ଡେ ଦେସୁ ଆର୍ ଆମର୍ ଯେନ୍ତା ମ୍ୟାଚ୍ କ୍ରିକେଟ୍ ସରି ସାର୍ଲା ପରେ କିଛି ଖାନା ପିନା ସବୁ ଯିଏ ଖେଲି ଆଇଥିସନ୍ ସେ ଲୋକ୍ କେ ସବୁ ଖାନା ପିନା ବି ଯୁଗେଇ ଦେସୁ ପାଣିଫାଣି ହଉ ସବୁ କିଛି ପୁରା ସବୁ ତାକ୍ର ମେଡିକାଲ୍ ପାଇଁ ବି ସବୁ ରଖାରୁଖି ବି ହେଇଥିସି ଆର୍ ସେଇ ହିସାବ୍ରେ ଆମେ ମ୍ୟାଚ୍ କରସୁ ଆରୁ ମ୍ୟାଚ୍ ସରି ସାର୍ଲା ପରେ ସେ ମ୍ୟାଚ୍ ତ ସରିଗଲା ତା'ର୍ ପରେ ଆମର୍ କ୍ୟାରମ୍ ଯେନ୍ତା ହେସି କ୍ୟାରମ୍ ବି ଆମେ ଖେଲ୍ସୁ ଆରୁ କ୍ୟାରମ୍ ଛୋଟ୍ ଛୋଟ୍ ପିଲାମାନେ ବି ଖେଲ୍ସନ୍ ମିଶିକିନା ସବୁ ଆମେ ବୁଢ଼େ ବି ଖେଲ୍ସୁନ୍ ଆରୁ ମିଶିକିନା ବହୁତ୍ ଭଲ ମ୍ୟାଚ୍ ଖେଲ୍ସୁ ହେଇଗଲା